ହଁ ମୁଁ ବଜାରରୁ ଯାଇ ଜ୍ୟାକେଟ୍ ଆଣିଥିଲି ଓ ସେଇଟାର କଲର୍ ଫେଡ଼୍ ହେଲାନି ଓ ଚେନ୍ ବି ଭଲ ରହିଲା ମୁଁ ଏହି ଶୀତ ଦିନେ ସେ ଜ୍ୟାକେଟର ବହୁତ ଫାଇଦା ପାଇ ପାରିଲି